ମୁଁ ଜାଣି ମୁଁ ତ ରାଜନୀତି ନେତା ମାନଙ୍କୁ ଜାଣିଛି ଯେମିତିକି ନବୀନ ପଟ୍ଟନାୟକ ହେଉ ନିରଞ୍ଜନ ପଟ୍ଟନାୟକ ହେଉ ସୁର ରାଉତ ହେଉ ଅପରାଜିତା ଷଡ଼ଙ୍ଗୀ ହେଉ ସମସ୍ତଙ୍କୁ ଜାଣିଛି କିନ୍ତୁ ମୁଁ ନବୀନ ପଟ୍ଟନାୟକ ଙ୍କ ବିଷୟରେ କିଛି କହିବାକୁ ଯାଉଛି ସିଏ ହେଉଛନ୍ତି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେକି ପଚିଶି ବର୍ଷ କାଳ ଶାସନ କରିଛନ୍ତି ଆମ ରାଜ୍ୟକୁ ତ ସେ ରାଜ୍ୟକୁ ଯେତେବେଳେ ଶାସନ କରିବା ଭିତରେ ସେ କ'ଣ କରିଛନ୍ତି ନା ବାର୍ଦ୍ଧକ୍ୟ ଭତା ଦେଇଛନ୍ତି ଲୋକ ମାନଙ୍କୁ ଗରିବ ଲୋକମାନଙ୍କୁ ଆଉ ଟଙ୍କିକିଆ ଚାଉଳ ମଧ୍ୟ ଦେଇଛନ୍ତି ଏବଂ ସେ ରାସନ କାର୍ଡ଼ ରେ ମଧ୍ୟ ବହୁତ ସାରା ସୁଯୋଗ ମଧ୍ୟ ମିଳୁଛି ତ ସେମାନେ ରୋଡ଼ ପାଇଁ ମଧ୍ୟ ବହୁତ ଫ୍ୟାସିଲିଟି ଦେଉଛନ୍ତି ତାପରେ ସମସ୍ତଙ୍କୁ ବହୁତ ହେଲ୍ପ କରୁଛନ୍ତି ତାପରେ ଜବ କ୍ଷେତ୍ରରେ ମଧ୍ୟ ନୋଟିଫିକେସନ ସେ ପେପର ମାନଙ୍କରେ ଆଲର୍ଟ କରୁଛନ୍ତି ଏତେ ସିଏ ବହୁତ ଭଲ ମଣିଷ ଆଉ ସିଏ କ'ଣ କରୁଛନ୍ତି ନା ନିଜ ନିଜ କଥା ନ ଭାବିକି ଗରିବ ଲୋକମାନଙ୍କୁ ମଧ୍ୟ ହେଲ୍ପ କରୁଛନ୍ତି ଯେମିତିକି ବିଜୁ ପକ୍କା ଘର ମଧ୍ୟ ଇଏ କରିଛନ୍ତି ଯେଉଁ ବିଜୁ ପକ୍କା ଘର ମଧ୍ୟ ସେ ଯୋଜନା କ'ଣ ଦେଇଛନ୍ତି